ପହେଲା ଆମେ ଡ୍ୟାନ୍ସ କର୍ବାର୍ ଆଗରୁ ଷ୍ଟେପ୍କେ ସ୍ୱର ରଖିଥିବା କଥା ଆଉ କିଏ ଡ୍ୟାନ୍ସ କରିଲେ ଗୀତର୍ ସ୍ୱର କେ ସ୍ଵର ଆମେ ଷ୍ଟେପ୍କେ ଷ୍ଟେପ୍ ସ୍ୱର କରି କରି ଡ୍ୟାନ୍ସ କର୍ମା ଆଉ ଯଦି ବି ଆମେ ଡ୍ୟାନ୍ସ ସ୍ୱର କରି କରି ଷ୍ଟେପ୍କେ ଷ୍ଟେପ୍ କର୍ମା ତ ଏହି ଡ୍ୟାନ୍ସ ଲୋକକୁ ପ୍ରିୟ ଲାଗିଥାଏ

ଷ୍ଟେପ୍କୁ ଷ୍ଟେପ୍ ଯଦି ଆମେ ସ୍ୱର କରି କରି ଡ୍ୟାନ୍ସ କରିଥାଉ ତ ଲୋକ୍ ଇ ଡ୍ୟାନ୍ସକେ ଭଲ୍ ଭ ଡ୍ୟାନ୍ସ ଷ୍ଟେପ୍କେ ଷ୍ଟେପ୍ ଆମେ କର୍ମା ହେଲେ ଡ୍ୟାନ୍ସ ବହୁତ ଭଲ ଆଉ ଡ୍ୟାନ୍ସ ଷ୍ଟେପକେ ଷ୍ଟେପ୍ ନାଇଁ କଲେ ଭଲ୍ ନାଇଁ ହୁଏ ଆଉ ଷ୍ଟେପ୍କେ ଷ୍ଟେପ୍ ଆମେ ସ୍ୱର କରି କରି ଗୀତର୍ ସୁରେ ସୁରେ ଡ୍ୟାନ୍ସ କର୍ମା ଗୀତର୍ ସୁରେ ସୁରେ ସ୍ୱର୍ କରି କରି ଷ୍ଟେପ୍କେ ଷ୍ଟେପ୍ ଡ୍ୟାନ୍ସ କର୍ମା ଆଉ ଡ୍ୟାନ୍ସ ଯେ ନ ବି କଲେ ପହେଲା ଷ୍ଟେପ୍କେ ଷ୍ଟେପ୍ ସ୍ୱର୍ କରି କରି ଡ୍ୟାନ୍ସ କରିଥାଉ ଷ୍ଟେପ୍କେ ଷ୍ଟେପ୍ ସ୍ୱର କରି କରି ଆମେ ଯଦି ଡ୍ୟାନ୍ସ କର୍ମା ତ ଲୋକକେ ବହୁତ ପସନ୍ଦ ଆାସବା ଆମେ ସୁର କରି କରି ଗୀତର୍ ସ୍ୱରରେ ସ୍ୱର ହିସାବରେ ସୁର କରି କରି ଷ୍ଟେପ୍କେ ଷ୍ଟେପ୍ ଡ୍ୟାନ୍ସ କରିଥାଉଁ ଯଦି ସୁର କରିିକରି ଆମେ ଡ୍ୟାନ୍ସ କରିଥାଉଁ ତ ସେହି ଡ୍ୟାନ୍ସ ବହୁତ ଭଲ ହୋଇଥାଏ ଓ ଡ୍ୟାନ୍ସର ସ୍ୱରରେ ହିସାବରେ ସ୍ୱର ହିସାବରେ ଆମେ ସ୍ୱର କରି କରି ଡ୍ୟାନ୍ସ କରିଥାଉ